ହଁ ଆଜ୍ଞା କୁହନ୍ତୁ କୁହନ୍ତୁ

ହଁ ହଁ ଠିକ୍ ଆପଣ ବହୁତ ବଢ଼ିଆ କଥା କହିଲେ ଯେ ଅଷ୍ଟମ ଶ୍ରେଣୀ ତ ପରୀକ୍ଷା ଅଛି ସେଥିପାଇଁ ଆମକୁ ଗୋଟେ ଏକ୍ସଟ୍ରା କ୍ଲାସ୍ କରିବାକୁ ପଡ଼ିବ କାରଣ ତାଙ୍କର ଗଣିତରେ ଯେତେ ୱିକ୍ ଅଛନ୍ତି ସେସବୁ କମ୍ପ୍ଲିଟ୍ କରିବା ପାଇଁ ହେଲେ ତାଙ୍କୁ ବହୁତ ଟାଇମ୍ ଲାଗିବ ଆଉ ସେହି ଟାଇମ୍କୁ ଆମେ କଭର୍ କରିବା ପାଇଁ ହେଲେ ଏକ୍ସଟ୍ରା କ୍ଲାସ୍ ଗୋଟେ ନେବାକୁ ପଡ଼ିବ ଆଉ ସେ କ୍ଲାସ୍ଟା ଆମେ ଯଦି ସ୍କୁଲ୍ ଟାଇମ୍ ବାହାରେ ଯଦି ଚାରିରୁ ପାଞ୍ଚ ବଜେ ପର୍ଯ୍ୟନ୍ତ ନେଇଯିବା ତା'ହେଲେ ବହୁତ ବଢ଼ିଆ ହେବ ସାର୍ କ'ଣ କହୁଥିଲେ ହଁ ଦଶମ ଶ୍ରେଣୀ ପାଇଁ କିଛି ବ୍ୟବସ୍ତା ଅଧିକ କରିବା ଦରକାର ନାହିଁ ସେମାନେ ତାଙ୍କର ବହୁତ ବଢ଼ିଆ କରୁଛନ୍ତି ସେମାନେ ତାଙ୍କର ପଢ଼ାରେ ବି ଠିକ୍ ଅଛି ଆଉ ସେମାନଙ୍କ ଲାଗି ବେଶୀ କିଛି କରିବାକୁ ପଡ଼ିବ ନାହିଁ ସାର୍ କାହିଁକିନା ତାଙ୍କୁ କ୍ଲାସ୍ରେ ଯେତିକି ପ୍ରିପାରେସନ୍ କରାହୋଇଛି ସେତିକିରେ ତାଙ୍କର ବହୁତ ଯଥେଷ୍ଟ ହୋଇଯିବ

ଆଜ୍ଞା

ଆମେ ଆମେ ସୁଧୀର ସାର୍ଙ୍କୁ ଦେଇଦେଲେ ବହୁତ ବଢ଼ିଆ ହେବ ସାର୍ ହଁ କାରଣ ସୁଧୀର ସାର୍ଙ୍କର ବି ସୁଧୀର ସାର୍ଙ୍କର ବି ଗଣିତ ବହୁତ ବଢ଼ିଆ ହୁଏ ଆଉ ସେ ବଢ଼ିଆ ଭାବେ ଇଲାବୋରେଟ୍ ବି କରିପାରନ୍ତି ସେଥିପାଇଁ ତାଙ୍କୁ ଦେଲେ ବହୁତ ବଢ଼ିଆ ହେବ ସାର୍ ହଁ ସାର୍ ହଁ ସେଥିପାଇଁ ତ ସାର୍ ସ୍କୁଲ୍ର ଟାଇମ୍ ପରେ ହିଁ ଆମେ ରଖିଦେବା ଯଦି ସେମାନେ ସେ ସ୍କୁଲ୍ ଟାଇମ୍ରେ ଚାରିଟା ପରେ ଯେଉଁ ଖରାର ପ୍ରକୋପଟା ରହୁଛି ସେ ଭିତରେ ସେମାନେ ଘରକୁ ନ ଯାଇକି ସ୍କୁଲ୍ରେ ହିଁ ରହିକି ସେମାନେ ପାଠ ପଢ଼ିଦେବେ ତ ସେ ଭିତରେ ତାଙ୍କର ଖରା ତାଙ୍କର ଖରାରେ ଯିବାର ଯେଉଁ ପ୍ରୋବ୍ଲେମ୍ଟା ଦୂର ହୋଇଯିବ ଆଉ ସେମାନେ ସନ୍ଧ୍ୟା ସମୟ ହୋଇଯିବ ପାଞ୍ଚଟା ବେଳେ ଖରା ପଡ଼ିବା ବନ୍ଦ ହୋଇଯିବ ସେ ସମୟରେ ସେ ଆରାମ୍ସେ ଯାଇପାରିବେ ହଁ ନିହାତି ଭାବରେ ହଁ ବୁଝିପାରିଲେ ତ ନାଇଁ ମେଟ୍ରିକ୍ବାଲାଙ୍କର ତ ଚାରବାଜେ ଛୁଟି ହେଉଛି ଠିକ୍ ଅଛି ତାଙ୍କର ଚାରବାଜେ ହିଁ ଛୁଟି ହେଲେ କିଛି ଅସୁବିଧା ନାହିଁ କାରଣ ସେମାନେ ବଡ଼ ପିଲା ହୋଇଗଲେଣି ନା ତା'ପରେ ତାଙ୍କର କୋର୍ସ୍ ବି ସବୁ ସରିଯାଇଛି ସେମାନେ ରିଭିଜନ୍ କରୁଛନ୍ତି ସେଥିପାଇଁ ତାଙ୍କର ବେଶୀ କିଛି ଅସୁବିଧା ହେବନାହିଁ ଆଉ ତାଙ୍କ କେବଳ ମାତ୍ର ଆମେ ତାଙ୍କର ବୋର୍ଡ଼୍ ପରୀକ୍ଷା ପାଇଁ ଟିକିଏ ପ୍ରାଟିସ୍ କରାଇବା ଯେଉଁଟାକି ଆମର ଏକ୍ସଟ୍ରା କ୍ଲାସ୍ରେ ସ୍କୁଲ୍ ଟାଇମ୍ ଭିତରେ ହିଁ ତାଙ୍କର କରାଇ ହୋଇଯିବ ଆଉ ତାଙ୍କର ସେ ସ୍କୁଲ୍ ଟାଇମ୍ ଭିତରେ ହିଁ ଯେଉଁ ସବୁ କାମ ଏକ୍ଟିଭିଟି ଏକ୍ସଟ୍ରାକରିକୁଲାର୍ ଏକ୍ଟିଭିଟି ଅଛି ତାଙ୍କୁ ଟିକିଏ ଏକ୍ସଟ୍ରାକରିକୁଲାର୍ ଏକ୍ଟିଭିଟିରୁ ଟିକିଏ ଦୂର କରିକି ଆମେ ଯଦି ସେଇଟାକୁ ଯଦି କୋର୍ସ୍ ବିଷୟରେ ଆଉ ଟିକିଏ ପ୍ରାଟୀସ୍ କରାଇଦବା ତା'ହେଲେ ତାଙ୍କର ବହୁତ ବଢ଼ିଆ ହେବ ସାର୍ ହଁ ହଁ ନିହାତି ନିହାତି ଭାବରେ ଆଉ ସ୍ପେସାଲି ଆମକୁ ସୁଧୀର ସାର୍ଙ୍କୁ କହିବାକୁ ପଡ଼ିବ ଯେ ସେ ଟିକିଏ ଟାଇମ୍ ଦେବେ ହଁ ଆଉ ତାଙ୍କୁ ଯଦି ନ କହିବା ଆଗରୁ ତା'ହେଲେ ତ ପ୍ରୋବ୍ଲେମ୍ ହେବ ନା ହଁ ମୁଁ ନିହାତି ଭାବରେ ଦେବି ମୋ ପାଇଁ ଚିନ୍ତା କରନ୍ତୁନି ସାର୍ ମୁଁ ତ ନିହାତି ସବୁବେଳେ ଟାଇମ୍ ଦେବି ପିଲାମାନଙ୍କ ପାଇଁ ତ ଆମେ ଅଛୁ ନା ହଁ ସେଇଥିପାଇଁ ତ ସାର୍ ଆମେ ଫୁଲ୍ ଟାଇମ୍ ଦେବାକୁ ପଡ଼ିବ ପିଲାମାନଙ୍କ ପାଇଁ ହଉ ହଁ ସାର୍ ନିହାତି ଭାବରେ ହଁ ସେ ତ ଯାଇଛନ୍ତି ଆଉ

ଠିକ୍ ଅଛି ହଉ ଠିକ୍ ଅଛି ସାର୍